ଚଉଦ ଡିସେମ୍ବର ଦୁଇ ହଜାର ପାଞ୍ଚ ପନ୍ଦର ଜାନୁଆରୀ ଦୁଇ ହଜାର ତିନି ପଚିଶି ଜୁନ୍ ଦୁଇ ହଜାର ଦୁଇ ଏକତିରିଶି ମାର୍ଚ୍ଚ ଦୁଇ ହଜାର ବାର ତେର ଜୁଲାଇ ଦୁଇ ହଜାର ତିନି